ହ୍ୟାଲୋ ଅଟୋ ଭାଇ ଆସିକି ପହଞ୍ଚିଆକୁ କେତେ ସମୟ ଲାଗିବ ଆମର ରାତି ହୋଇଯିବ ଆମେ ଟିକେ ଯିବୁ ବସ୍ ଟ୍ରେନ୍ ଧରିକି କଟକ ଯିବୁ ତମେ ଆମକୁ ଟିକେ ଯାଜପୁର ରୋଡ଼୍ରେ ଜଲ୍ଦି ଜଲ୍ଦି ପହଞ୍ଚେଇ ଦିଅ ଆଉ କେତେ ସମୟ ଲାଗିବ ନା ନା ନା ନା ଟିକେ ଜଲ୍ଦି ଆସ ଜଲଦି ଆସିଲେ ଆମେ ଟ୍ରେନ୍ ଧରିବୁ ନା ବସ୍ ଯିମୁ କଟକ ଯିମୁ ଯ ମେଡ଼ିକାଲ୍ କାମ ଅଛି ଆଉ ଆମର ଜଣେ ରୋଗୀ ସେଠି ଅଛନ୍ତି ଆମେ ଯାଇକି ଟିକେ ଫେରେ ରେ ଦେଖା କରିମୁଁ ଏ ଡେଲୀ ନା ଡେରି ହୋଇଗଲେ ଆଉ ଯାଇକି ପହଞ୍ଚି ପାରିମୁନି ହଁ ଆପଣ ଟିକେ ଶୀଘ୍ର ଶୀଘ୍ର ଆସନ୍ତୁ